ମୁଁ ଅନଲାଇନ୍ରୁ ଗୋଟେ ଫେସ୍ କ୍ରିମ୍ ଅର୍ଡ଼ର କରିଥିଲି ହେଲେ ତାର ନାଁ ହେଉଛି ଭିକୋ ମୁଁ ସେଇଟା ଲଗେଇଲି ଦୁଇଦିନ ତାପରେ ମୋ ମୁହଁରେ ବ୍ରଣ ପଲେଇ ଆସିଲା ମୋର ଖରାକୁ ଗଲେ ମୋ ମୁହଁ ଜଳୁଥିଲା ସେ କ୍ରିମ୍ଟା ଟିକେ ବି ଭଲ ନାହିଁ ମୋ ପଇସା ଗଲା